ମୁଁ ରୋଷେଇରେ ବହୁତ ସମୟ ବିତେଇବାକୁ ଚାହେଁ କାରଣ ମୋତେ ରୋଷେଇ ବହୁତ ଭଲ ଲାଗେ ମୋତେ ସବୁ ଜିନିଷ ମୁଁ ବହୁତ ସହଜରେ ଶିଖିଯାଇଥାଏ କିନ୍ତୁ ବେଳେବେଳେ ମୁଁ ପ୍ରଥମ ଥର ଯେଉଁ ଯେଉଁ ରୋଷେଇଟା କରିବାକୁ ମାନେ ଯାଉଥାଏ ସେସବୁ ବିଷୟରେ ମୋର ବେଶୀ ମାନେ ଜ୍ଞାନ ନଥାଏ ସେଥିପାଇଁ ପ୍ରଥମ ଥର ମୁଁ ବିରିୟାନୀ କରିଥିଲି ଯାହାକି ମୁଁ ଠିକ୍ସେ ଜାଣିନଥିଲି ଏଇଟା ମାନେ କେମିତି ହୁଏ ସେଥିପାଇଁ ମୁଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲି କିନ୍ତୁ ମୁଁ ତା'କୁ ଭଲ କରିବାକୁ ଚେଷ୍ଟା କରିଥିଲି ଯେକୌଣସି ବି ସେ ଜିନିଷ ପାଇଁ ଦରକାର ଥିଲା ସେ ଖାଦ୍ୟ ପାଇଁ ମୁଁ ସବୁ ଜିନିଷ ଆଣିଥିଲି ଆଣିଥିଲେ ବି ମୋତେ ବିଭିନ୍ନପ୍ରକାରର ଅସୁବିଧାର ସମ୍ମୁଖୀନ ସମ୍ମୁଖୀନ ହୋଇଥିଲି ମୁଁ ଯେହେତୁ ମୋତେ ତା'ର ବିରିୟାନୀର ପ୍ରସ୍ତୁତ କରିବା ପ୍ରଣାଳୀ ଠିକ୍ସେ ଜଣାନଥିଲା ମୁଁ ପ୍ରଥମ ଥର ପାଇଁ କରୁଥିଲି ସେଥିପାଇଁ ମୁଁ ମୋତେ ବହୁତ ଅସୁବିଧାର ତେବେ ବି ମୁଁ କ ଭଲ ଭାବରେ କାର୍ଯ୍ୟଟିକୁ କରିଥିଲି ମୋତେ ଖାଦ୍ୟ କରିବା ପାଇଁ ଯେଉଁଟା ମୁଁ ଶିଖିଛି ସେଇଟା ମୋତେ କମ୍ ଟାଇମ୍ ଲାଗେ ଆଉ ଯେଉଁଟା ମୁଁ ଶିଖିନି ସେଇଟା ମୋତେ ବହୁତ ଅଧିକ ସମୟ ଲାଗେ